ଆଜିକାଲି ତ ଆମ ସମାଜରେ ବିଭିନ୍ନ ପ୍ରକାର ଆଧୁନିକଶୈଳୀ ଗୀତଗୁଡ଼ାକ ଆଧୁନିକ ଯେଉଁ ରଙ୍ଗଢ଼ଙ୍ଗ ଯେଉଁ ନାଚଗୁଡ଼ାକ ସିଏ ସେଥିମଧ୍ୟରୁ ଲୋକ ପ୍ରାୟ ଗାଉଁଲି ଗୀତ ଗାଉଁଲି ଡ଼୍ୟାନ୍ସ ସମ୍ବଲପୁରୀ ଡ଼୍ୟାନ୍ସ ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ବହୁତ ପସନ୍ଦ କରନ୍ତି କାରଣ ତା'ର ଯେଉଁ ସାଜସଜ୍ଜା ଯେଉଁ ବେଶଭୂଷା ପିନ୍ଧିବାର ଅଛି ଯେଉଁ ମେକପ୍ ଅଛି ବହୁତ ସୁନ୍ଦର ଅତି ସୁନ୍ଦର କାଇଁକି ନା ଏ ତାଙ୍କର ଯେଉଁ ଶାଢ଼ି ଶାଢ଼ି ଗୋଡ଼େ ଚିକ୍ମିକ୍ ଚିକ୍ମିକ୍ ହେଉଥିବ ଲୋକମାନଙ୍କୁ ମଧ୍ୟ ଆକୃଷ୍ଟ କରୁଥିବ ପୂରା ସୁନ୍ଦର ପୂରା ସ୍ଵଚ୍ଛ ପ୍ରାଞ୍ଜଳ ଭାବରେ ଦେଖାଯାଉଥିବ ଏବଂ ଆମର ସମ୍ବଲପୁରୀ ସମ୍ବଲପୁରୀ ଗୀତରେ ତ ସେଇ ସମ୍ବଲପୁରୀ ଶାଢ଼ି ହିଁ ସେମାନେ ଲୋକମାନଙ୍କୁ ବହୁତ ଆକୃଷ୍ଟ କରିଥାଏ ସେ ପ୍ରକାର ଗୀତ ଲୋକମାନେ ପ୍ରାୟ ଶିଖିବାକୁ ପସନ୍ଦ କରନ୍ତି ସମ୍ବଲପୁରୀ ଗୀତ ଏବଂ ଓଡ଼ିଶୀ ଗୀ ଓଡ଼ିଶୀ ନୃତ୍ୟ ଏହା ସବୁଠାରୁ ବେଶୀ ବେଶୀ ପ୍ରଭାବିତ କରିଛି ଆମର ଲୋକମାନଙ୍କୁ ମୋତେ ମଧ୍ୟ ସେଇଡ଼ା ଓଡ଼ିଶୀ ନୃତ୍ୟ ନହେଲେ ସମ୍ବଲପୁରୀ ଗୀତର ଡ଼୍ୟାନ୍ସ ଦେଖିବା ପାଇଁ ବେଶୀ ଭଲ ଲାଗେ